ମୁଁ ଗୋଟିଏ ଦୋକାନରୁ ଗୋଟିଏ ହେଡ଼୍ ଫୋନ କିଣି ଆଣିଥିଲି ଆଣିଲା ପରେ ଦୁଇ ଦିନ ଗୀତ ଶୁଣିଲା ପରେ ସେ ଇୟର୍ ଫୋନଟା ଖରାପ ହେଇଗଲା କିଣିଲା ବେଳେ ଦୋକାନଦାର ମୋତେ କହିକି ଦେଇଥିଲା ଯେ ଇୟର୍ ଫୋନଟା ବହୁତ ଭଲ ଅଛି ତା'ର ସାଉଣ୍ଡ କ୍ଵାଲିଟି ବି ବହୁତ ଭଲ ଅଛି ଆଉ ଏଇଟା ବ୍ରାଣ୍ଡେଡ଼୍ ହେଡ଼୍ ଫୋନ ତୁମେ ନେଇକି ଯାଅ ଭଲ ଅଛି ମୁଁ ଆଣିଲା ପରେ ଦୁଇ ଦିନ ପରେ ଇୟର୍ ଫୋନଟାର ସ୍ପିକର୍ ଖରାପ ହେଇଗଲା ହେଡ଼୍ ଫୋନର ତାର ଛିଣ୍ଡିଗଲା ହେଡ଼୍ ଫୋନର ବ୍ୟାକ୍ ଅପ୍ ବି ଭଲ ନାହିଁ ଦୋକାନଦାର ମୋତେ କହିକି ଦେଇଥିଲା ପନ୍ଦର ଟଙ୍କା ଅଛି ତୁମେ ନେଇକି ଯାଅ ଇୟର୍ ଫୋନଟା ହେଡ଼୍ ଫୋନଟା ଭଲ ଅଛି ନେଲା ପରେ ଏମିତି ଖରାପ ହେଇଗଲା